ଆମର୍ ଦେଶର କ୍ରୀଡ଼ା ବିଷୟରେ ବୃତ୍ତି ଦେବାଟା ଖାଲି ମୁଇଁ କ୍ରିକେଟର୍ମାନଙ୍କୁ ଦେଖ୍ବାର କେ ଜାଣିଛେଁ ଯେନ୍ମାନେ କି ଷ୍ଟେଟ୍ ଲେବୁଲ୍ ଖେଲିଖୁଲା କରି ନ୍ୟାସନାଲ୍ ଲେବଲ୍ ଖେଲିଖୁଲା କରି ଇଣ୍ଟରନ୍ୟାସନାଲ୍ ଲେବଲ୍ ଖେଲିଖୁଲା କରି ବୃତ୍ତି ପାଇସନ୍ କିନ୍ତୁ ଅଲଗା କେହି ନେଇଁଥି ବିଷୟରେ ମୁଁ ତ ନାଇଁ ଜାନି ଏଇ ସବୁ ବୃତ୍ତି ମିଲ୍ସି ବୋଲି କିରି କିନ୍ତୁ ତା'ର୍ ସାଟିଫିକେଟ୍ମାନଙ୍କର ଭଲ୍ କାମ ଦେସି କିନ୍ତୁ ଚାକିରି କ୍ଷେତ୍ରରେ ଯଦି ଯିବେ ବୋଲେ କିଛି ପର୍ସେଣ୍ଟ ଛାଡ଼୍ ମିଲ୍ସି ଆର୍ ବୃତ୍ତିର ହେନ୍ତା କିଛି ଯୋଜନା ମୁଇଁ ନା ଜାନିଁ ସେଥିର୍ଲାଗି ମୁଇଁ ଜାନ୍ବାର୍କେ ଚାହୁଁଚେ ଯଦି ବି ଏନ୍ତା କିଛି ବୃତ୍ତି ଅଛେ ସ୍ପୋର୍ଟ୍ସ୍ ମ୍ୟାନ୍ଙ୍କର୍ ଲାଗି ବୋଲେ ବହୁତ୍ ଭଲ୍ କଥା ହେ ଯେନ୍ତିକି ଛୁଆମାନେ ଆଗ୍କେ ବଢ଼ିପାର୍ବେ ଆଗ୍କେ ବଢ଼ି କରି ସେମାନେ ଭାରତର ଭବିଷ୍ୟର ନାଗରିକ ହେଇପାର୍ବେ ଆର୍ ତା'ର୍ ସାଙ୍ଗେ ସାଙ୍ଗେ ଆର୍ ତାଙ୍କର୍ ଦଲର ଛୁଆମାନ୍କୁ ପ୍ରୋତ୍ସାହିତ କରି କରି ସେମାନଙ୍କୁ ଏମାନଙ୍କୁ ବି ଆଗ୍କେ ବଢ଼େଇ ପାର୍ବେ ଆଉ ଭଲ୍ ଏ କ୍ରୀଡ଼ାରୁ ଯଦି ବୃତ୍ତି ପ୍ରଦାନ କରା ଯଉଛେ ସରକାରଙ୍କ ତରଫରୁ ବୋଲେ ଏଥି ଉଦ୍ୟେଶ ବହୁତ୍ ବଢ଼ିଆ ସେ ଆଗ୍କେ ବଢ଼ବା ଆରୁ ଦେଶ୍ରେ ସବୁ କ୍ଷୟ ସବୁ ଛୁଆ ଜାନ୍ବାଟା ନିହାତି ଆବଶ୍ୟକ ହେ ଏ ଜିନିଷ୍ ଜାନିପାର୍ଲେ ଆମର୍ ଦେଶ୍ ଆଗ୍କେ ବଢ଼୍ବା କ୍ରୀଡ଼ା କ୍ଷେତ୍ରରେ